ଆମ ରାଜ୍ୟରେ ବା ଦେଶରେ ବିଭିନ୍ନ ପ୍ରକାର ଆଇନ ଓ ନିୟମ ଗୁଡ଼ିକ ରହିଛି ଆମେ ଯଦି ପଶୁ ମାନଙ୍କୁ କୌଣସି କ୍ଷତି ପହଞ୍ଚାଇ ଥାଉ ବା ତାଙ୍କୁ ମାରିବା ତା ଆଇନ ଅନୁସାରେ ଏକ ଅପରାଧ ଦଣ୍ଡ ଅଟେ ସେଥିପାଇଁ ସରକାର ବିଭିନ୍ନ ପ୍ରକାର ଆଇନ୍ ଗୁଡ଼ିକ ଯୋଜନା କରିଛନ୍ତି ଯେମିତି କି ପଶୁକଲ୍ୟାଣ ଆଇନ୍ ଯାହାଦ୍ବାରା ଆମ ଦେଶ ରେ ପଶୁମାନେ ସରଂକ୍ଷିତ ହୋଇ ରହିଥାଏ ପାରିବେ କୃଷକ ମାନେ ସାଧାରଣତଃ ପଶୁ ମାନଙ୍କୁ ରଖିଥାନ୍ତି ଯେମିତି କି ବଳଦ ଗାଈ ଛେଳି ଇତ୍ୟାଦି ବି ଯଦି ବି କୌଣସି କୃଷକ କୌଣସି ପଶୁ ଙ୍କୁ ଆଘାତ ଦିଏ ବା ଅତ୍ୟାଚାର କରେ ତାଙ୍କ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ହୁଏ ପଶୁଙ୍କ ଶହ ଜଡ଼ିତ ସମସ୍ଯା ପ୍ରଶ୍ନ ପାଇଁ ମୁଁ ଆମ ଅଞ୍ଚଳ ରେ ଡାକ୍ତର ଙ୍କ ଶହ ପରାମର୍ଶ କରେ ହଁ ମୁଁ ଏସବୁ କୁ ୟୁଟୁବ ଚ୍ୟାନେଲ ରେ ଖବର କାଗଜ ପ୍ରବନ୍ଧ ଓ ପୁସ୍ତକ ରେ ରଖିଛି ଯାହାଦ୍ବାରା କି ମୋତେ ପଶୁମାନଙ୍କ ବିଷୟରେ କିଛି ସୂଚନା ମିଳିପାରେ